ବାଲେଶ୍ୱର ଜିଲ୍ଲାରେ ବିଭିନ୍ନପ୍ରକାର ଡାକ୍ତରଖାନା ଅଛି ସବୁଠୁ ଗଭର୍ନମେଣ୍ଟ ହସ୍ପିଟାଲ ଆମର ଯେଉଁଟା ସ୍ୱାସ୍ଥ୍ୟ କେୟାର୍ମ ସେଇଟା ଆମର ସବୁଠୁ ମାନେ ପ୍ରସିଦ୍ଧ ଯେଉଁଟା କୁହନ୍ତି ଏବେ ବହୁତ ଡେଭଲପ୍ ହେଇଛି ନୂଆ ଟାଇପ୍ର ହେଇଛି ଡକ୍ଟର୍ମାନେ ସବୁ ଏଷ୍ଟାବ୍ଲିସ୍ଡ଼ ଭଲ ଭଲ ଡକ୍ଟର୍ ବିଭିନ୍ନ ବିଭାଗର ଡକ୍ଚର୍ ଡାକ୍ତରମାନେ ଅଛନ୍ତି ଦ୍ୱିତୀୟରେ ଏବେ ବହୁତ ପ୍ରକାର ସୁବିଧା ଅଛି ଯେମିତି ବ୍ଲଡ଼୍ ଟେଷ୍ଟ ଇ ସି ଜି

ଆଉ ବିନା ପେମେଣ୍ଟରେ ବିନା ଅର୍ଥ ଖର୍ଚ୍ଚରେ ଗୋଟେ ଗରିବ ଲୋକ ବି ଯାଇକି କେମିତି ଚିକିତ୍ସା ନିଜର କରାଇପାରିବ ସୁସ୍ଥ ହେଇ ଫେରିପାରିବ ସେ ପାଇଁ ବହୁତ ପ୍ରକାର ସୁବିଧା ସୁଯୋଗ ଦିଆଯାଇଛି ଏବେ ବାଲେଶ୍ୱରରେ ନୂଆ ଫକୀରମୋହନ ମେଡ଼ିକାଲ କଲେଜ ବି ହେଇଛି ଯେଉଁ ଟାଇପ୍ର ସେମିତି ସେମ୍ ସୁବିଧା ସୁଯୋଗ ଅଛି ତା'ଛଡ଼ା ବାଲେଶ୍ୱର ଗଭର୍ନମେଣ୍ଟ ହସ୍ପିଟାଲ ଛଡ଼ା ବିଭିନ୍ନ ଜାଗାରେ ବ୍ଲକ୍ ମାନଙ୍କରେ ପଞ୍ଚାୟତ ମାନଙ୍କରେ ବି ଛୋଟ ଛୋଟ ହସ୍ପିଟାଲ ଗୁଡ଼ାକ ଗଭର୍ନମେଣ୍ଟ ଏଷ୍ଟାବ୍ଲିଷ୍ଟ କରାଇଛନ୍ତି ଯାହା ପାଇଁ ବହୁତ ପ୍ରକାର ସୁବିଧା ପାଇ ପାରୁଛନ୍ତି ଲୋକ ସାଙ୍ଗେ ସାଙ୍ଗେ ଦୂର ଜାଗାକୁ ନ ଆସିପାରିଲେ ନିଜ ପାଖ ଡାକ୍ତରଖାନାରେ ଯାଇକି ଚିକିତ୍ସିତ ହେଇ ଭଲ ଭାବରେ ନିଜର କେୟାର୍ ନେଇପାରୁଛନ୍ତି ସୁସ୍ଥ ହେଇ ପାରୁଛନ୍ତି ଆମ ବାଲେଶ୍ୱର ବିଭିନ୍ନପ୍ରକାରର ପ୍ରାଇଭେଟ୍ ହସ୍ପିଟାଲ ମଧ୍ୟ ରହିଛି ଜ୍ୟୋତି ହସ୍ପିଟାଲ ଜ୍ୟୋତି ହସ୍ପିଟାଲର ବିଭିନ୍ନ ଅସ୍ତ୍ରୋପଚାର ବି ହେଇପାରୁଛି ଯାହାଦ୍ୱାରା ବହୁତ ଶୀଘ୍ର ବି ଏବଂ ଶୀଘ୍ର ସୁବିଧା ସୁଯୋଗ ପାଇବା ସହିତ ବାହାରକୁ ଯିଏ ନ ଯାଇପାରୁଛି ଗରିବ ଲୋକଙ୍କର ବି ଚିକିତ୍ସା ହେଇ ସେମାନେ ସୁସ୍ଥ ସବଳ ଭାବରେ ସେମାନେ ନିଜର ଜୀବନଯାପନ କରି ପାରୁଛନ୍ତି ବାଲେଶ୍ୱରରେ ଏଇଭଳି ଭାବରେ ଗଭର୍ନମେଣ୍ଟ ହସ୍ପିଟାଲ ଫାର୍ମାସିମାନେ ବିଭିନ୍ନପ୍ରକାର ଫାର୍ମାସିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବିଭିନ୍ନପ୍ରକାର ସ୍ୱାସ୍ଥ୍ୟକେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଗାଁ ଗୋଷ୍ଠୀମାନଙ୍କ ଭିତରେ ହେଉଛି